ମୁଁ ରୋଷେଇରେ ତିନି ଘଣ୍ଟା ସମୟ ଦେବାକୁ ଭଲ ଲାଗେ ମୁଁ ବିରିୟାନୀ କରିଥିଲି କେମିତି ହେବ ବିରିୟାନୀ ସେ ବିଷୟରେ ଜଣାନଥିଲା ସେଥିପାଇଁ ବିରିୟାନୀ ବହୁତ ସମୟ ଲାଗିଥିଲା ବିରିୟାନୀ ହେଲା ବାପା ଭାଇ ମା' କକା ଖୁଡୀ ଅନ୍ୟମାନେ ସମସ୍ତେ ଖାଇଲେ ବହୁତ ଭଲ ଲାଗିଲା ମୁଁ ଜାଣି ମୁଁ ଜାଣି ନଥିବାରୁ ତିନି ଘଣ୍ଟା ସମୟ ଲାଗିଲା